ଆମେ ଗାଈମାନଙ୍କଠାରୁ କ୍ଷୀର ଏବଂ ଦହି ଘିଅ ଆମେ

ଏବଂ ଛେଳି ତ ଆମେ କ୍ଷୀର ଇଏ ଉତ୍ପାଦନ କରୁନୁ କାହିଁକି ନା ଛେଳି ହେଉଛି ଆମ ସେ ମାଂସ ଉପଯୋଗୀ ତାକୁ ଛେଳି କି ଆମେ ବିକ୍ରି କରି ଆମେ ତାଙ୍କଠୁ ପଇସା ଉପାର୍ଜନ କରୁ ଏବଂ କୁକୁଡ଼ା କୁକୁଡ଼ାର ମଧ୍ୟ ସେହିପରି ମାଂସ ଏବଂ ଅଣ୍ଡା ମଧ୍ୟ ସେମାନଙ୍କଠାରୁ ଉପାର୍ଜନ କରି ଆମେ ଟଙ୍କା ଉପଲବ୍ଧ କରୁ